ହେଲୋ ହେଲୋ ହଁ ହଁ କଳ୍ପତରୁ ବାବୁ କହୁଥିଲେ ହଁ ଆଜ୍ଞା ମୁଁ ପ୍ରଫୁଲ୍ଲ ବାବୁ କହୁଥିଲି

ହଉ ଆପଣ ଯେତେବେଳେ ସମ୍ବଲପୁରରୁ ବାହାରିବେ ବାହାରିବା ସମୟ ଟିକେ କୁହନ୍ତୁ ଗତ କାଲି କୋଉ ସମୟରେ ବାହାରିବେ ହଉ ଦିନ ନଅଟାରେ ବାହାରିଲେ ଆପଣଙ୍କୁ ଚାରି ଘଣ୍ଟା ଲାଗିବ ମଙ୍ଗୁଳି ଛକ ଠିକ୍ ଅଛି ମଙ୍ଗୁଳି ଛକରୁ ଆପଣ କଟକ ଅଭିମୁଖେ ଗଲେ ଜଗତପୁର ଛକ ପଡ଼ିବ ଜଗତପୁର ଛକରୁ ଆପଣ ଲେଫ୍ଟ ଟର୍ଣ୍ଣ ନେଲେ କେନ୍ଦ୍ରାପଡ଼ା ରୋଡ଼ ପଡ଼ିବ ଭାୟା ସାଲେପୁର ଆପଣ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଦେବତା ବଳଦେବ ଜୀଉଙ୍କ ରଥ ଦାଣ୍ଡରେ ଆପଣ ଆସି ପହଞ୍ଚିବେ ଆମର ଯାହା ପରିବା ପତ୍ର ଲୋଡ଼ ଅଛି ସେ ପ୍ରଭୁଙ୍କର କାର୍ଯ୍ୟରେ ବହୁ ସମାଗମ ହେବ ସେ ରଥ ଦାଣ୍ଡରେ ଆପଣଙ୍କର ଗାଡ଼ି ଆସି ପହଞ୍ଚିବ ଆଜ୍ଞା ଆଜ୍ଞା ହଉ ଆପଣ ଆସିଲା ବେଳେ ସୁରୁଖୁରୁରେ ଆସିବେ ଆପଣଙ୍କ ଗାଡ଼ିକୁ କଚାଡ଼ି ଇଏ କରି ଏମତି ଆଣିବେନି ଟିକେ ସୁରୁଖୁରୁରେ ଆଣିବେ ଯେହେତୁ ଆମର ଭେଜିଟେବୁଲ୍ ଅଛି ବା ପନିପରିବା ଅଛି ଆପଣ ଟିକେ ଆସ୍ତେ ସୁସ୍ଥେ ଆସିବେ ହଉ ଠିକ୍ ଅଛି ଆପଣ ଜଗତପୁର ପହଞ୍ଚିବା ପରେ ଆପଣ ମତେ ଟିକେ କଲ୍ କରିଦେବେ ଆମ ପିଲାମାନେ ଆଟେନ୍ ରହିବେ

ଠିକ୍ ଅଛି ମୋର ଅନଲୋଡ଼ିଙ୍ଗ୍ ପାଇଁ ଲୋକ ଅଛନ୍ତି ଆପଣଙ୍କର ପେମେଣ୍ଟ ମଧ୍ୟ ଦେଇ ଦେବୁ ଆପଣ ସେଥିରେ ବ୍ୟସ୍ତ ହେବାର କିଛି ନାହିଁ ଆପଣ କାଲି ନଅଟା ବେଳେ ବାହାରିଲେ ମୋତେ ଟିକେ କଲ୍ କରିବେ ଭାୟା ଅନୁଗୁଳ ଦେଇକି ଆସିବେ ଆଜ୍ଞା ଧନ୍ୟବାଦ ଧନ୍ୟବାଦ ଆଜ୍ଞା